ରୋଷେଇ କରିବା ସମୟରେ ବିଭିନ୍ନ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ କାରଣ ରୋଷେଇ ହେଉଛି ରୋଷେଇ କରିବା ଫଳରେ ଯେଉଁ ଖାଦ୍ୟ ପ୍ରସ୍ତୁତ ହୋଇଥାଏ ସେହି ଖାଦ୍ୟ ଆମ ଶରୀର ପାଇଁ ନିହାତି ଦରକାର କାହିଁକିନା ସେ ରୋଷେଇଟି ଯଦି ଠିକ୍ ଢଙ୍ଗରେ ଠିକ୍ ଭାବରେ ନହୋଇଥିବ ତେବେ ଆମ ଶରୀର ଶରୀର ପାଇଁ ମଧ୍ୟ ବିପ୍ପଦଜନକ ଅବସ୍ଥା ସୃଷ୍ଟି କରିପାରେ ତେଣୁ ରୋଷେଇ କରିବା ସମୟରେ କେତେ ଗୁଡ଼ିଏ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ଯଥା ଗ୍ୟାସ୍ଟି ଠିକ୍ ଭାବରେ ଜଳୁଛି କି ନାଇଁ ସେଇଟା ଦେଖିବା ଆବଶ୍ୟକ ଗ୍ୟାସ୍ଟି ପୂର୍ବରୁ ପୂର୍ବରୁ ଖୋଲାଯାଇଥିଲେ ଏହା ବହୁତ ବିପଦକୁ ଟାଣି ଆଣେ ଏବଂ ଗ୍ୟାସ୍ ଲିକେଜ୍ ହୋଇନଥିବ ଏବଂ ଗ୍ୟାସ୍ର ଗ୍ୟାସ୍ର ସୁଇଚ୍ ଠିକ୍ ଭାବରେ ଥିବ ଆଉ ଏସବୁ ମଧ୍ୟ ନିହାତି ଦେଖିବା ଆବଶ୍ୟକ ତା ଛଡ଼ା ରୋଷେଇ କରିବା ସମୟରେ ପନିପରିବା କୁ ଭଲ ଭାବରେ ଧୋଇବା ଦରକାର କାରଣ ଯଦି ଆମେ ନଧୋଇବା ତେବେ ପନିପରିବା ବାଟେ ବିଭିନ୍ନ ପ୍ରକାର ରୋଗ ମଧ୍ୟ ସୃଷ୍ଟି ହବାର ସମ୍ଭାବନା ରହିଛି ଆଜିକାଲି ତ ପନିପରିବାରେ ବିଭିନ୍ନ ପ୍ରକାର ସାର ପିଡ଼ିଆ ଦିଆହେଉଛି ସେ ସାର ପିଡ଼ିଆକୁ ଯଦି ଆମେ ଭଲ ଭାବରେ ନଧୋଇବା ପନିପରିବାରୁ ତାହେଲେ ଏହା ଶରୀର ପାଇଁ ବିପ୍ପଦଜନକ ଅବସ୍ଥା ସୃଷ୍ଟି କରିପାରେ ଏବଂ ବିଭିନ୍ନ ରୋଗ ମଧ୍ୟ ସୃଷ୍ଟି କରିପାରେ ତେଣୁ ଆମେ ରୋଷେଇ କରିବା ସମୟରେ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ନେବା ଆବଶ୍ୟକ ଯଥା ରୋଷେଇ ଘରକୁ ସବୁବେଳେ ଠିକ୍ ଭାବରେ ସଫା କରିବା ଆବଶ୍ୟକ ଯୋଉ ବିଭିନ୍ନ ପ୍ରକାର ବାସନ କୁସନ ଯେଉଁ ଆମେ ବ୍ୟବହାର କରନ୍ତି ତାକୁ ମଧ୍ୟ ଠିକ୍ ଭାବରେ ସଫା କରିବା ଆବଶ୍ୟକ ଆଉ ସେଗୁଡ଼ା ଠିକ୍ ଢଙ୍ଗରେ ରହିବା ଅବଶ୍ୟଜ ଯଦି ଆମେ ସଫା ନକରିବା ସେଗୁଡ଼ିକରେ ବିଭିନ୍ନ ପ୍ରକାର ଅଳିଆ ଆବର୍ଜନା ପଡ଼ି ଯାଇପାରେ ବିଭିନ୍ନ ପ୍ରକାର ଜନ୍ତୁ ବି ମଧ୍ୟ ଯାଇଥାଇ ପାରେ ବିଭିନ୍ନ ପ୍ରକାର କିଟ ବି ମଧ୍ୟ ଯାଇଥାଇ ପାରେ ତେଣୁ ସେସବୁ ବାସନ କୁସନକୁ ଠିକ୍ ଭାବରେ ସଫା କରିବା ଆବଶ୍ୟକ ଆଉ ଖାଦ୍ୟ ପ୍ରସ୍ତୁତ କରିବା ପୂର୍ବରୁ ହାତଟି ମଧ୍ୟ ଭଲ ଭାବରେ ଧୋଇବା ଦରକାର କାରଣ ଯଦି ଆମେ ହାତ ନଧୋଇବା ବିଭିନ୍ନ ପ୍ରକାର ଜୀବାଣୁ ଏଇ ଖାଦ୍ୟ ଖାଦ୍ୟ ପଦାର୍ଥକୁ ଆସିଯିବାର ସମ୍ଭାବନା ରହିଛି ତେଣୁ ଏସବୁ ସତର୍କତା ଆମେ ଅବଲମ୍ବନ କରିବା ଆବଶ୍ୟକ